ହଁ ମୁଁ ଏକ ଚିତ୍ରାଙ୍କନ ଶ୍ରେଣୀ ନେଇଛି ସେଠାରୁ ବହୁତ କିଛି ଶିକ୍ଷା ପାଇଛି ଏବଂ ପିଲାମାନଙ୍କୁ ସେହି ଶିକ୍ଷା ପ୍ରଦାନ କରି ସେମାନେ କେମିତି ଭବିଷ୍ୟତରେ ଏଁ ଦେଶ ବିଦେଶକୁ ଯାଇକି ନାଁ କରିପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇଛି